ଆପଣ କଣ ଷ୍ଟୁଡ଼ିଓରୁ କହୁଥିଲେ କି ଫୋଟୋ ଷ୍ଟୁଡ଼ିଓରୁ ଏକ୍ଚୌଲି ବାହାଘର ଗୋଟେ ଅଛି ମୋର ତ ବାହାଘର ଅଛି ମୋର ତ ଫୋଟୋ ଉଠେଇବାପାଇଁ ଟିକିଏ ଦରକାର ଥିଲା ହଁ ସବୁ ଭିଡ଼ିଓ ହେବ ବରଯାତ୍ରୀମାନଙ୍କର ଆମର ସବୁ ଆଉ ଠିକ୍ଅଛି

ଏକ୍ଚୌଲି ମାର୍ଚ୍ଚରେ ଅଛି ବାହାଘର ମାର୍ଚ୍ଚ ଦୁଇ ତାରିଖ ଫାର୍ଷ୍ଟ ୱିକ୍ ହିଁ ହେବ ତ ଆପଣ ଏଭେଲେବୁଲ୍ ରହିବେ ତ ଟାଇମ୍ ଅନୁସାରେ ଆପଣ ଚାର୍ଜେସ୍ ନେଉଛନ୍ତି ନା କ'ଣ ତ ଆଉ ଟଙ୍କା ଟିକିଏ କମ୍ କଲେ ହେବନାହିଁ କି

ସେଟା କ'ଣ ଫ୍ରି ମିଳୁଛିକି ଆଲବମ୍ ଟା

ତ ହଁ ମଝିରେ ଥରେ ଆସିକି କଥା ହେଇଗଲେ ଭଲ ହୁଅନ୍ତା ହଁ ଆପଣ ଆସନ୍ତୁ ଆଉ ଘରେ ତ ଅଛନ୍ତି କଥା ହେଇଯିବେ କେମିତି ଉଠେଇବେ କ'ଣ ସବୁ ଠିକ୍ଅଛି ଥ୍ୟାଙ୍କ୍ ୟୁ